ଗାଁ ଗହଳିରେ ଆଜିକାଲି ବୟସ୍କ ଲୋକମାନେ ଦୁଆରେ ବସି ଦୁଇ ଚାରି ଜଣ ମେଳ ହୋଇ ତାସ ଖେଳିବେ ବା ଯୁବପିଢ଼ି ମାନେ ସମସ୍ତେ କ୍ରିକେଟ୍ ଖେଳିବେ ଫୁଟୁବଲ୍ ଖେଳିବେ ଏହାଦ୍ଵାରା ଗାଁ ଗହଳିରେ ସବୁ ବହୁତ ଫୁଟୁବଲ୍ ପରି ଖେଳପଡ଼ିଆ ମଧ୍ୟ ଅଛି ସେ ପଡ଼ିଆକୁ ସବୁ ଟଣାବାଣ୍ଟ କରି ବିଭିନ୍ନ ଗାଁର ପିଲାମାନଙ୍କୁ ସବୁ ଡକେଇ ତାପରେ ଗୋଟିଏ ଭାଇଚାରା ସମ୍ପର୍କଟିଏ ସୃଷ୍ଟି ହୁଏ ଏହାଦ୍ଵାରା ଲୋକମାନେ ବହୁତ ଉପକାର ହୁଅନ୍ତି ସରକାର ମଧ୍ୟ ବହୁତ ସୁବିଧା କରିଛନ୍ତି ପ୍ରତ୍ୟେକ ଗାଁରେ ଖେଳପଡ଼ିଆ ମଧ୍ୟ ଅଛି ତେଣୁ ପିଲାମାନେ ଖେଳିବାର ପ୍ରତ୍ୟକ ସୁବିଧା ପାଆନ୍ତି